ମୁଁ ଗୋଟେ ମୁଁ କାର୍ ବୁକିଂ କରିବାକୁ ଚାହୁଁଛି ଆଉ ମୁଁ ମେ ମାସ ମେ ମାସ ଏକ ତାରିଖରେ ଗୋଟେ ବୁକିଂ କରିବାକୁ ଚାହୁଁଛି ମୁଁ ଏଠୁ ଭଞ୍ଜନଗର ଯିବାକୁ ଚାହୁଁଛି ତ ମୋତେ କାର୍ ସେବା ମିଳିପାରିବ ମୋତେ ମିଳିପାରିବ ଗାଡ଼ି ମୁଁ ଏଠୁ ଯିବାକୁ ଚାହୁଁଛି ତ କେବେ ମିଳିବ କ'ଣ ତ ସେଟା ମୋ ପାଇଁ ସୁବିଧାଯୋଗ୍ୟ ହବ ସେ କାର୍ ବାଲା ଭଲ ହବ ଆଉ ସେ ସେ କ'ଣ ଠିକ୍ ଜାଗାରେ ନେଇକି ପହଞ୍ଚାଇବେ ଆଉ ଭଲରେ ନେଇକି ପହଞ୍ଚାଇ ପାରିବେ ଭଲ ଡ୍ରାଇଭିଂ କରିକି ଆଉ ମୋତେ ସେ ସେବା ମିିଳିପାରିବ